ଏକଲକ୍ଷ ଚବିଶିହଜାର ପାଞ୍ଚଶହ ଅଠେଇଶି ଦୁଇଲକ୍ଷ ଛବିଶହଜାର ପାଞ୍ଚଶହ ବାଇଶି ତିନିଲକ୍ଷ ସତାଅଶିହଜାର ଚାରିଶହ ପଚିଶ ଚାରିଲକ୍ଷ ଅଠାଅଶିହଜାର ପଞ୍ଚାଶହ ଛପନ ଏକଲକ୍ଷ ଆଠହଜାର ତିନିଶହ ଛପନ